ଆମ ସଂସ୍କୃତିରେ ମୁଖ୍ୟ ବୃତ୍ତି ହିସାବରେ ଆମେ କୃଷିକୁ ନେଇଥାଉ ତା'କୁ ଛାଡ଼ିଦେଲେ ବିଭିନ୍ନ ପ୍ରକାରର ବ୍ୟବସାୟ ମଧ୍ୟ କରିଥାଉ ଲୋକମାନେ କୃଷି ବୃତ୍ତିରୁ ବହୁ ପରିମାଣରେ ଦୂରେଇ ଯାଇଛନ୍ତି କାହିଁକିନା କୃଷି ଉପରେ ଏତେ ମାତ୍ରାରେ ଲୋକମାନେ ଆଉ ନିର୍ଭର କରୁନାହାଁନ୍ତି କୃଷିକୁ ଛାଡ଼ି ଅନ୍ୟ ସରକାରୀ ଏବଂ ବେସରକାରୀ ସଂସ୍ଥା ମଧ୍ୟରେ ମଧ୍ୟ ଚାକିରି କରୁଛନ୍ତି ଏବଂ ମାଛ ଧରୁଛନ୍ତି ଏବଂ ବହୁଗୁଡ଼ିଏ ଅନ୍ୟ ଜିନିଷକୁ ନିଜେ ତିଆରି କରି ବ୍ୟବସାୟ ମଧ୍ୟ କରୁଛନ୍ତି ସେଇ ମାଧ୍ୟମରେ ସିଏ ନିଜର ପରିବାରକୁ ପୋଷୁଛନ୍ତି